ଆମକୁ ବହୁତ କିଛି ସାହାଯ୍ୟ କରେ ଟି ଭି ମାଧ୍ୟମରେ ଟି ଭି ଏବଂ ରେଡିଓ ଏଥିରେ ଆମକୁ ଖବର ପହଞ୍ଚାଇ ଥାଏ ଆମର ଦେଶ ବିଦେଶର ବହୁତ କିଛି ସମ୍ବାଦ ନ୍ୟୁଜ ଏମିତି ବହୁତ କିଛି ଖବର ଆମପାଖକୁ ପହଞ୍ଚାଇ ଥାଏ ଟି ଭି ମାଧ୍ୟମରେ ଏବଂ ଦେଶ ବିଦେଶର ଖବର ଆଜି ମାନେ କହିବାକୁ ଗଲେ ଯେକୌଣସି ଅସୁବିଧା ହେଲେ କି ବନ୍ୟାବାତ୍ୟା ହେଲେ କି ସହାୟତା କରିବାକୁ ଏବଂ ସରକାରଙ୍କର ସହାୟତା ଉପଯୋଗ ଆମକୁ ଆସିଥାଏ ଖବର ସମ୍ବାଦ ମାଧ୍ୟମରେ ରେଡିଓ ମାଧ୍ୟମରେ ବି ବହୁତ କିଛି ଆସିଥାଏ ଆମକୁ ଏହି ସମ୍ବାଦପତ୍ର ମାଧ୍ୟମରେ ଆମକୁ ବହୁତ କିଛି ସାହାଯ୍ୟ ବି ମିଳିଥାଏ ବନ୍ୟାବାତ୍ୟା ହୋଇଗଲେ ବନ୍ୟାବାତ୍ୟା ହେଲେ ସରକାର ଆମକୁ ବହୁତ କିଛି ସମ୍ବାଦ ମାଧ୍ୟମରେ ହିଁ ସାହାଯ୍ୟ କରିଥାନ୍ତି ଦେଶ ବିଦେଶର ଖବର ପହଞ୍ଚେଇ ପାରିଥାଉ ଆମେ ସମ୍ବାଦ ମାଧ୍ୟମରେ ଏବଂ ରେଡିଓ ମାଧ୍ୟମରେ ରେଡିଓ ଟି ଭି ମାଧ୍ୟମରେ ଏହି ମାଧ୍ୟମରେ ଆମେ ଖବର ଜାଣି ଥାଉ ଯେ ଦେଶ ବିଦେଶରେ କ'ଣ ହେଉଛି କ'ଣ ନାହିଁ ସରକାର ଆମ ପାଇଁ ଏତିକି ସାହାଯ୍ୟ କରିଛନ୍ତି ଏବଂ ଏହି ମାଧ୍ୟମରେ ଆମେ ବହୁତ କିଛି ଜଣେଇବାକୁ ଚେଷ୍ଟା କରିଥାଉ